ହ୍ୟାଲୋ କିଏ ଗୌରଶଙ୍କର ହୋଟେଲ୍ରୁ କହୁଛନ୍ତି କି ରମେଶ ବାବୁ କହୁଛନ୍ତି ମୁଁ ଆପଣଙ୍କ ହୋଟେଲ୍ର ଖାଦ୍ୟଟା ବହୁତ ଭଲ ଲାଗିଲା ତ ସେଥିପାଇଁ ଆପଣଙ୍କ ହୋଟେଲ୍ରୁ ଅର୍ଡ଼ର୍ କରିବାକୁ ଚାହୁଁଛି ହଁ ହଁ ମୋତେ ସାଧା ଖାଦ୍ୟ ବହୁତ ଭଲ ଲାଗେ ମୁଁ ଆଇଁଷ ତ ଖାଏନି ଆପଣଙ୍କ ପନିର୍ଟା ବହୁତ ଭଲ ଲାଗେ ଆଉ ମସରୁମ୍ଟା ଭଲ ଲାଗେ ସେଥିପାଇଁ ମୁଁ ଆପଣଙ୍କୁ ମାନେ ଅର୍ଡ଼ର୍ କରିବାକୁ ଚାହୁଁଛି ହଁ ହଁ ହଁ ମୁଁ ଯେଉଁଠି ଥିଲି ଏବେ ସେଇଠି ଅଛି ଭଲ ଲାଗେ ସେଥିପାଇଁ ଆପଣଙ୍କୁ ଏତେ ରେଷ୍ଟୁରାଣ୍ଟ୍ ବୁଲି ବୁଲି ଆପଣଙ୍କ ଏଇଟା ମୋତେ ଭଲ ଲାଗିଲା ମୁଁ ସେଥିପାଇଁ ଇଏ କରିବାକୁ ଚାହିଁଲି ଆହୁ ମୁଁ ତ ସାଧା ଖାଏ ଭେଜ୍ ଖାଏ ନନ୍ଭେଜ୍ ଖାଏନି ଆଉ ମୁଁ ଭେଜ୍ ପାଇଁ ଅର୍ଡ଼ର୍ କରିବାକୁ ଚାହୁଁଛି ହଁ ହଁ ସେହି ଆପଣ ତ ଆଡ଼୍ରେସ୍ ଜାଣିଥିବେ ନା ସେହି ଆଡ଼୍ରେସ୍ ଦେଇଯିବେ ଆଉ ତା'ପରେ ଆମର ଆଉ ଗୋଟେ ଜାଗା ସିଫ୍ଟ୍ ହେବା ଯିବ ଚେଞ୍ଜ୍ ହେବାର ଅଛି ଜାଗାଟା ଆପଣ ଆଡ଼୍ରେସ୍ ମୁଁ କହିଲେ ସେହି ଆଡ଼୍ରେସ୍ ଦେଇଯିବେ କିଛି ଅସୁବିଧା ନାହିଁ ଆପଣ କିଛି କଷ୍ଟ କରିବାକୁ ପଡ଼ିବ ଏତେ ଦୂରରେ ରହିଲେ କି ଦେଇ ଯିବାକୁ ତ ଆପଣଙ୍କ ଏଇଟା ମୋତେ ଭଲ ଲାଗିଲା ବୋଲି ମୁଁ ଆପଣଙ୍କୁ ଇଏ ପାଇଁ ଚାହୁଁଛି ମାନେ ରେଷ୍ଟୁରାଣ୍ଟ୍ରୁ ଖାଇବାକୁ ଅର୍ଡ଼ର୍ କରିଛି ହଁ ମୁଁ ତ ଭେଜ୍ ଖାଏ ନନଭେଜ୍ ଖାଏନି ମୋତେ ଭେଜ୍ଟା ବହୁତ ଭଲ ଲାଗେ ଆପଣଙ୍କ ରେଷ୍ଟୁରାଣ୍ଟ୍ରୁ ହଁ ମୁଁ ଆଡ଼୍ରେସ୍ଟା କହିବି ସେ ଆଡ଼୍ରେସ୍ଟା କଷ୍ଟ ଲାଗିବ ବହୁତ ଦୂର ହୋଇଯିବନି ତ ହଁ ହଁ ମୋ ପନିର୍ ଆଉ ପନିର୍ ମସରୁମ୍ ଆଉ ନାନ୍ ଏଇଟା ମୁଁ ଏଇ ତିନିଟା ମୋର ଅର୍ଡ଼ର୍ କରେ ସେଗୁଡ଼ାଟା ଆପଣ ଭଲ ଲାଗେ ଆପଣଙ୍କ ରେଷ୍ଟୁରାଣ୍ଟ୍ରେ ଏହି ଫୁଡ଼୍ଟା ମୋତେ ଆଉ ଆଡ୍ରେସ୍ଟା କହିବି ନା ହଁ ମୁଁ ଲ କଲେଜ୍ କଲୋନୀରେ ତ ରହୁଛି ଆଉ ସେ କଲୋନୀରେ ମୋତେ ଦେଇଯିବେ ଆଣିକରି ହଁ ମୋ ଆଡ଼୍ରେସ୍ଟା ଆପଣଙ୍କୁ ଇଏ ନା ନା ଆପଣଙ୍କ ରେଷ୍ଟୁରାଣ୍ଟ୍ ମୁଁ ଭଲ ଲାଗି ବୋଲି ଆପଣଙ୍କ ରେଷ୍ଟୁରାଣ୍ଟ୍ରୁ ମୁଁ ଅର୍ଡ଼ର୍ କରେ ଆଉ କେଉଁଠି ମୁଁ ଖାଇବାକୁ ଭଲ ପାଏନି ହଁ ମୁଁ ହଁ ଆଡ଼୍ରେସ୍ଟା ତୁମକୁ ମୁଁ ଦେଇଦେଉଛି ମୁଁ ଲ କଲେଜ୍ କଲୋନୀ ଭିତରେ ରହୁଛି ଦେଇଯିବେ ସନ୍ଧ୍ୟା ରାତି ହେଉ ସନ୍ଧ୍ୟା ଯେତେବେଳେ ମୁଁ ଯେତେବେଳେ ଅର୍ଡ଼ର୍ କରିବି ଆପଣଙ୍କୁ ଏଇଠୁ ଦେଇଯିବେ ମୁଁ ଆଉ କେଉଁଠି ରେଷ୍ଟୁରାଣ୍ଟ୍ ଖାଇବିନି